ଆମ ଦେଶରେ ଅନେକ ଗୁଡ଼ିଏ କଳାରୂପି କାରିଗର ମାନେ ଅଛନ୍ତି ସେଥିମଧ୍ୟରୁ ସେଥିମଧ୍ୟରୁ ବୁଣାକାରୀ କଳାକାରୀ ସଙ୍ଗୀତ ଇତ୍ୟାଦି ବାଉଁଶ ଗୁଡ଼ିକୁ ସେଠି ବାଉଁଶ ଗୁଡ଼ିକୁ ବାନ୍ଧି ସେଗୁଡ଼ିକ ସଂଗ୍ରହ କରି ଅନେକ ଗୁଡ଼ିଏ ସୁନ୍ଦର ସୁନ୍ଦର ଡାଲା ତିଆରି କରିଥାନ୍ତି ଏଗୁଡ଼ିକୁ ବେଚି ସେମାନେ ମାର୍କେଟ୍ରେ ବା ବଜାରରେ ସେମାନେ ବିକ୍ରି କରି ନିଜର ଭରଣ ପୋଷଣ ପାଇଁ ଏଗୁଡ଼ିକ ବିକିଥାନ୍ତି ଓ ଲାଳନ ପାଳନ କରିଥାନ୍ତି